ଆମେ ଡ଼ାକ୍ଟରଖାନାରେ ଆମେ ଡ଼ାକ୍ଟରଖାନାରେ ଚିକିତ୍ସା କର୍ବା ଲାଗି ବହୁତ୍ ଦୂର୍କେ ଯାସୁଁ ଅର୍ ଡ଼ାକ୍ଟରଖାନାନୁ କିଛି ଭଲ୍ ଭଲ୍ ମେଡ଼ିସିନ୍ ଏବଂ ଶସ୍ତା ଔଷଧ ମିଲ୍ସି କୋଭିଡ଼୍ରୁ କୋଭିଡ଼୍ ମହାମାରୀରେ ଆମେ କେନ୍ତି କି ଟିକେ ସୁରକ୍ଷିତ ରହି ପାର୍ମାଁ ସେଥିର୍ ଲାଗି ଆମେ ଆଗ୍କେ ଆଗ୍କେ କେନ୍ତି କିରି ଭଲ୍ ହେବା ଔର୍ ଔଷଧ ଔଷଧ ଦ୍ୱାରା କେନ୍ତି କିରି ରୋଗ ରୋଗରେ ମୁକ୍ତ ହେବେ ଆମର୍ ଅଞ୍ଚଲ୍ରେ କେନ୍ତି କିରି ଉନ୍ନତ୍ ଉନ୍ନତ ହେବା ସ୍ବାସ୍ଥ୍ୟ ଆଉ ସେବା ପାଇଁ କିଛି ବିକାଶ ହେବା ଔର୍ ଆମେ ଗାଁରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ କେନ୍ତି କିରି ଆମେ ଡ଼ାକ୍ଟରଖାନା ଯାଇକରି ସ କିଛି ଚିକିତ୍ସା କରି ପାର୍ମା ଔର୍ ଚିକିତ୍ସାର ସୁବିଧା ଡ଼କ୍ଟର୍ ଆମ୍କୁ କେମିତି ଭଲ୍ ଭାବରେ ଦେଖେଇ ପାରିବେ ଔର୍ କିଛି ଓଷଧ୍ ଶସ୍ତାରେ ଦେଇକିରି ଭଲ୍ ଆମର୍ ସ୍ୱାସ୍ଥ୍ୟକେ ସ୍ୱାସ୍ଥ୍ୟ ହି ଭଲ୍ ସ୍ୱାସ୍ଥ୍ୟକେ ଭଲ୍ କେନ୍ତି କିରି ହେବାର୍ ଳାଗି ଶରାର ପାଇଁ ଉନ୍ନତି ହବାପାଇଁ ଚେଷ୍ଟା କରିବି ଡ଼କ୍ଟର୍ ଯାହା ବି ଆମକୁ ମେଡ଼ିସିନ୍ ଦେବେ ତାହା ଠିକ୍ ଭାବରେ ଖାଇକିରି ଆମର୍ ସ୍ୱସ୍ଥ୍ୟ ଭଲ୍ ରହେବା ଔର୍ କେନ୍ତି କିରି ଆମେ ଚିକିତ୍ସା ଆଉ ସେବା ଭଲ୍ ଭାବରେ ପାଇ ପାର୍ମାଁ